ଗାଁ'ରେ ବହୁତ ଗୁଡ଼ିକ ଖେଳ ହୁଏ ସେ ଖେଳରେ ମାନେ ଯେମିତି ଗାଁ'ରେ ଆମର ସବୁଠୁ ସବୁ ଭଲ ସବୁଠୁ ଭଲ ଖେଳଟା ହେଲା ଯୋଉ ଟୁର୍ଣ୍ଣାମେଣ୍ଟ୍ ହୁଏ ସବୁ ଇଏ ଯେମିତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ହେଲା ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ୍ କି ଆଉ କୌଣସି ଟୁର୍ଣ୍ଣାମେଣ୍ଟ୍ ଗାଁ'ରେ ଗାଁ'ର ଖେଳ ପୁରା ବହୁତ ଅଲଗା ଗାଁ ଖେଳରେ ଅଲଗା ମଜା ଥାଏ ଯୋଉଥିରେ ମାନେ ଅଲଗା ଗାଁ'ର ଲୋକମାନେ ଲୋକମାନେ ଆସି ଦଳ ହୋଇ ଆମ ସହିତ ଖେଳନ୍ତି ଟୁର୍ଣ୍ଣାମେଣ୍ଟ୍ କରନ୍ତି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ହୁଏ ଯୋଉଥିରେ ମାନେ ବିଭିନ୍ନ ପୁରସ୍କାର ବି ମିଳେ ସେଥିରେ ମାନେ ପଇସା ବି ଥାଏ ପୁରସ୍କାର ଭିତରେ ଗାଁ'ରେ ମାନେ ଯିଏ ସରପଞ୍ଚ ଥାଆନ୍ତି ସିଏ ଏଇ ଖେଳକୁ ମାନେ ଏକ ହୋଷ୍ଟ୍ କରୁଥାନ୍ତି ସିଏ ବହୁତ ଭଲ ଭଲ ଉପହାର ବି ରଖିଥାନ୍ତି ସେଥି ତା ପାଇଁ

ସେ ଖେଳ ଖେଳ ଖେଳିବାକୁ ବହୁତ ଭଲ ଲାଗେ ଦୁଇ ଦଳ ମାନେ ମିଶିକି ଖେଳନ୍ତି ଏଥିରେ ଦୁଇ ଦୁଇ ଗାଁ ଭିତରେ ବହୁତ ସମ୍ପର୍କ ବି ବଢ଼େ ଟୁର୍ଣ୍ଣାମେଣ୍ଟ୍ ଖେଳିବାକୁ ଅଧିକ ସମୟ ବି ଲାଗେ ସମୟ ଲାଗିଲେ ଖେଳ ହେଲେ ବି ଗାଁ ମାନେ ଗାଁ ଗାଁ'ରେ ଯୋଉ ପିଲାମାନେ ବି ଖେଳୁଥାନ୍ତି ସେମାନଙ୍କର ବି ଶରୀରର ମାନେ ଷ୍ଟ୍ରେନ୍ଥ୍ ବଢ଼େ ଆଉ ଯଦି ଆମେ ଯଦି ଅନ୍ୟ ଅନ୍ୟ ଗାଁ ମିଶିକି ସବୁ ଖେଳନ୍ତି ଯୋଉ ଟୁର୍ଣ୍ଣାମେଣ୍ଟ୍ ତା ଦେହରେ ଗାଁ ଗାଁ ଭିତରେ ସମ୍ପର୍କ ବଢ଼େ ଆଉ ମାନେ ମାନେ ଲୋକ ପିଲାମାନେ ସାଙ୍ଗ ସାଙ୍ଗ କରନ୍ତି ନୂଆ ସାଙ୍ଗ ବନାନ୍ତି ଏମିତି ଗାଁ ଖେଳ ଏମିତି ଗ୍ରାମାଞ୍ଚଳରେ ଖେଳ ଖେଳିଲେ ଭଲ ଲାଗେ ଆଉ